ଆମ ଅଞ୍ଚଳରେ ନା ମୁଖ୍ୟ ଖେଳ ହେଉଛି କ୍ରିକେଟ୍ ତା ଛଡ଼ା ଅନ୍ୟାନ୍ୟ ଖେଳ ସବୁ ହେଉଛି ଯଥା କବାଡ଼ି ଫୁଟବଲ୍ ବ୍ୟାଡ଼ମିଣ୍ଟନ୍ ଭଲିବଲ୍ ଅନେକ ପ୍ରକାର ଖେଳ ହେଉଛି କିନ୍ତୁ କ୍ରିକେଟ୍ ସବୁଠାରୁ ଅଧିକ ଲୋକପ୍ରିୟ ଖେଳ ଏହି ଖେଳ ଦୁଇ ଦଳ ମଧ୍ୟରେ ହୁଏ ପ୍ରତି ଦଳରେ ଏଗାର ଜଣ ଲେଖାଏଁ ଖେଳାଳି ଖେଳନ୍ତି ଜଣେ କିପର୍ ଥାଏ ଏଇ ଏଗାର ଜଣ ଖେଳ ଭିତରୁ ଜଣକୁ ଅଧିନାୟକ ରୂପେ ବାଛନ୍ତି ଖେଳ ପଡ଼ିଆରେ ସେ ଅଧିନାୟକ ଖେଳ ତାଙ୍କ ଟିମ୍ କେମିତି ଭଲ ପ୍ରଦର୍ଶନ କରିବ ସେ ତା ଉପରେ ନ୍ୟସ୍ତ ଥାଏ ଆଉ ଏ ଖେଳରେ ପ୍ରଥମେ ଟସ୍ ପଡ଼େ ଯେ ଟସ୍ ଉଇନ୍ ସେଇ ଦଳର ଅଧିନାୟକୁ କୁ ବ୍ୟାଟିଂ ନେବ କି ବୋଲିଂ ନେବ ତାକୁ ପଚରାଯାଏ ସେ ଯାହା ନେବ ସେ ଯେଉଁଟାକୁ ବାଛିବ ସେଇଆ କରିବ ସିଏ ପ୍ରଥମେ ସେଇଆ କରିବ ଏବଂ ଯିଏ ହାରିଥିବା ଦଳ ତା ବିପକ୍ଷେ କରିବ ଅର୍ଥାତ ଟସ୍ ଜିତିକି ବ୍ୟାଟିଂ ନେଲା ଅନ୍ୟ ଦଳ ବୋଲିଂ କରିବ ବିଭିନ୍ନ ପ୍ରକାର ଖେଳ ଆଜିକାଲି ଆମର ସବୁ ହେଉଛି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଫିଫ୍ଟି ଫିଫ୍ଟି ମ୍ୟାଚ ଟେଷ୍ଟ ମ୍ୟାଚ ଏମିତି ସବୁ ଚାଲିଛି ଆଉ